ଗ୍ରାମାଞ୍ଚଳ ରେ ସରକାରୀ ଶାସନର ଅଭାବ ବହୁତ ରହିଛି ଯେଉଁ ଦ୍ୱାରା କି ଗ୍ରାମାଞ୍ଚଳ ସବୁ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସଡ଼କ ସୁରକ୍ଷା ହୋଇପାରୁନି ପାନୀୟ ଜଳ ର ଯୋଗାଣ ହୋଇପାରୁନି ଏମିତି କି ଅସୁବିଧା ବହୁତ ହେଉଛି ପେନସନ୍ ଠିକ୍ ସେ ମିଳୁନି ପରିବେଶ ଅବକ୍ଷେପ ହେଉଛି ମେଡିକାଲ ପାଖରେ ନଥିବା ଯୋଗୁଁ କେତେଜଣଙ୍କର ମୃତ୍ୟୁ ବି ହୋଇଯାଉଛି ସାମାଜିକ ଅଶାନ୍ତି ମଧ୍ୟ ହୋଇ ଥାଉଛି ରାଜନୈତିକ ଅବହେଳା ମଧ୍ୟ ଏଥିରେ ସମାହିତ